ହଁ କିଏ କହୁଛ ଆରେ ପ୍ରଭାକର କହୁଛୁ କି ହଁ ହଁ ହଁ ଆରେ ଯେଉଁ କେମିତି ଅଛୁ କହୁନୁ ଆଗ ଆଉ ପିଲା ପିଲି ସମସ୍ତେ ଅଛନ୍ତି ହଁ ହଁ ସବୁ ଭଲ ଆଉ ଘରଦ୍ୱାର କଣ କରି ସାରିଲୁଣି ଘରଦ୍ୱାର କରି ସାରିଲୁଣି ଆରେ ଘରଦ୍ୱାର କରିସାରିଲୁଣି ଆଚ୍ଛା ହେଉ ଆଉ କଣ ନୟାଗଡ଼ ବିଷୟରେ ଇଏ ଯେଉଁ ଲଡ଼ୁବାବାଙ୍କ ବିଷୟରେ ଜାଣିଛୁ ସରଣକୂଳ ଆଉ ଯେଉଁ ଆମର ରଘୁନାଥ ଓଡ଼ଗାଁ

ଆଉ କାଲି ଯିବା ଟିକେ ବୁଲିବାକୁ

ହଁ ହଁ ଆରେ ଦକ୍ଷିଣକାଳୀ ନେଇକି ଜଗନ୍ନାଥ ମନ୍ଦିର କଣ କହୁଛୁ ଆମ ରଣପୁରରେ ତ ଯେଉଁ ଜଗନ୍ନାଥ ମନ୍ଦିର ସେ ତ ଷୋଳ କଳାରୁ କଳେ ଆମର ପୁରୀ ହଁ ପୁରୀରେ ଯେମିତି ଆମର ରଥଯାତ୍ରା ହେଉଛି ଯେଉଁ ଇଏରେ ଆଉ ଆମ ରଣପୁରରେ ବି ସେମିତି ହେଉଛି ନା ହାଁ ହଁ ଆଉ ଆମର ହଁ ରଣପୁର ମଣିନାଗ ବି କମ ନୁହଁନ୍ତି ହଁ ଆଉ ତାର ବି କିମ୍ବଦନ୍ତୀ ଅଛି ମଣିନାଗଙ୍କର

ହଁ ହଁ ଯିବା ଯେଉଁ ଦିନ ଗୋଟିଏ ଡେଟ୍ ଠିକ୍ କରିକି ଯିବା ଆଉ କଣ ଆଗ ଆଉ ଥାପାରା ଯେଉଁ ରଘୁ ରଘୁ ଦିବାକର ଯେଉଁ ଇଏ କହିଲି ରଘୁ ଦିବାକର ହଁ ହଁ ହଁ ତାଙ୍କ ବିଷୟରେ କିଛି ଜାଣିଛୁ ହଁ ହଁ ହଁ ହଁ ଜୀବନକୁ ଆରେ ଦେଶ ସ୍ୱାଧୀନ ପାଇଁକା ସେ ସହିଦ ହୋଇଗଲେ ହଁ ହଁ ଆରେ ସିଏ ତ ଅମର ସିଏ ମରି ନାହାଁନ୍ତି ସେ ଅମର ହୋଇକି ଅଛନ୍ତି

ତା ଦେହରେ ଆମର ଯେଉଁ ତାଳବଣି ବୈଦ୍ୟନାଥ ଠାକୁର ହଁ ସେ ବି ଭାରି ପ୍ରତିଜ୍ଞା ଠାକୁର

ହଁ ଗୋଟିଏ ଡେଟ୍ ଠିକ୍ କରିକି ଯିବା ଆଉ ଆଗ କେଉଁଠି ହେଉ କେଉଁ ଆଡ଼େ ଯିବା କହିଲୁ